ମୁଁ ଚିତ୍ର ଆଙ୍କିବା ପାଇଁ ମୋତେ ବହୁତ ଭଲ ଲାଗେ ଏବଂ ବହୁତ ପ୍ରକାର ମୁଁ ଚିତ୍ର ଆଙ୍କିଥାଏ ସେଥି ମଧ୍ୟରୁ ଦୁଇ ହଜାର ନଅ ମସିହାରେ ମୁଁ ଗୋଟେ ଚିତ୍ର କରିଥିଲି ଯାହାକି ଗୋଟେ ପାହାଡ଼ ଏବଂ ଝରଣା ଏବଂ ସୂର୍ଯ୍ୟର ଗୋଟେ ଆକଳନ କରିଥିଲି ଏବଂ ଏହା ହେଉଛି ମୋ ପାଇଁ ଗୋଟେ ସ୍ମରଣୀୟ କାହାଣୀ ଏହି ଚିତ୍ରକୁ ମୁଁ ନବରଙ୍ଗପୁର୍ ଆର୍ଟ ଗ୍ୟାଲେରୀରେ ନେଇକି ମଧ୍ୟ ସେଠିକାରେ ପ୍ରଥମ ହାସଲ କରିଥିଲି ଏବଂ ଏହି ଚିତ୍ରକୁ ଦେଖି ମୋତେ ଆମ ଜିଲ୍ଲାପାଳ ମଧ୍ୟ ଅତ୍ୟନ୍ତ ଖୁସି ମନେ କରିଥିଲେ ଏବଂ ଖୁସି କରିବା ସହିତ ତାଙ୍କେ ମୋତେ ପୁରସ୍କାର ମଧ୍ୟ ଦେଇଥିଲେ ଏବଂ ଚିତ୍ର ହେଉଛି ଏକ ମଣିଷ ଅନ୍ତରଆତ୍ମାର ପ୍ରକାଶନ ଏହା ଦ୍ୱାରା ଆମେ ନିଜର ଅନ୍ତରଆତ୍ମାର କିମ୍ବା କୌଣସି ଏକ ସ୍ମରଣୀୟ ସ୍ଥାନର କିମ୍ବା କୌଣସି ପ୍ରକାର ଦର୍ଶନୀୟ ସ୍ଥାନର ଚିତ୍ରକୁ ଆମେ ଉଲ୍ଲେଖ କରିଥାଉ ଚିତ୍ର ହେଉଛି ଗୋଟେ କଥାକୁହା କଣ୍ଢେଇ ଏହା ଦ୍ୱାରା ଆମେ ବିଭିନ୍ନ ଲୋକମାନଙ୍କ ପାଖରେ ନିଜର ମନର ଆଶା ଏବଂ ବେଦନାକୁ ମଧ୍ୟ ପ୍ରକାଶ କରିଥାଉ